ମୁଁ ନଳକୂଅ ବିଶେଷ କରି ଭୂଗର୍ଭରୁ ଜଳ ଆମେ ନେଇଥାଉ ଆଉ ନଳକୂଅ ସାହାଯ୍ୟରେ ଆମେ ବିଶୁଦ୍ଧ ଜଳ ମଧ୍ୟ ପାଇଥାଉ ବିଶେଷ କରି ନଳକୂଅରେ ଆମକୁ ଜଳ ଆଣିବା ପାଇଁ ହେଲେ ଲମ୍ବା ଧାଡ଼ିର ଅପେକ୍ଷା କରିବାକୁ ପଡ଼ିଥାଏ ନଳକୂଅରେ ଜଣଜଣ କରି ତାଙ୍କର ପାତ୍ରରେ ଜଳ ନେଇଥାନ୍ତି ତେଣୁ ସେମାନଙ୍କର ହେଲା ପରେ ଅନ୍ୟମାନେ ଝାଡ଼ିର ଅପେକ୍ଷା କରିବାକୁ ବାଧ୍ୟ ହୁଅନ୍ତି ଅନେକ ଜାଗାରେ ନଳକୂଅର ପାଣି ମଧ୍ୟ ଖରାଦିନେ ଶୁଖିଯାଏ ଆଉ ତା ସ୍ତର ଆଉ ଭଲ ପାଣି ଆସେ ନାହିଁ ଗୋଟିଏ ଗୋଟିଏ ନଳକୂଅରେ ସ୍ତର ଖରାପ ଥିବାରୁ କି କ'ଣ ଥିବାରୁ ବାଲି ଅଂଶ ମଧ୍ୟ ଆସେ ଏବଂ ନଳକୂଅର ପାଣିଟି ଆମର ଗୁହାଳିଆ ଲାଗେ ଏବଂ ସେଥିରେ କିଛି ସମୟ ରଖିଦେଲା ପରେ ଉପରେ ତେଲ ଭଳିଆ ଦେଖାଯାଏ ତେଣୁ ଆମେ ଜାଣିଛେ ନୂଳକୂଅ ପାଣି ନିଶ୍ଚିତ ବିଶୁଦ୍ଧ ପାଣି ତେଣୁ ସେଥିରେ କୌଣସି ପ୍ରକାର ଦୂଷିତ ହୋଇନଥାଏ ଏବଂ ଆମେ ନିଶ୍ଚିତ ଭାବରେ ସଚେତନ ହେବା ଦରକାର ନଳକୂଅ ଚାରି ପାଖ ପରିଷ୍କାର ପରିଚ୍ଛନ୍ନ ରଖିଲେ ମଧ୍ୟ ଆମେ ନଳକୂଅର ପାଣିକୁ ବିଶୁଦ୍ଧ ଭାବରେ ପାଇପାରିବା ଗୋଟିଏ